ରୋଷେଇ କରିବା ସମୟରେ ଭୟ ଲାଗେ ସେଥିପାଇଁ ରୋଷେଇ କରିବା ସମୟରେ ମୁଁ ଫୋନ୍ କଲ୍ ଉଠାଏନି ସେତେବେଳେ ଯେତେବେଳେ ଆମର ଭାତ ହୋଇଯାଏ ତାର ତୋରାଣୀ ପକାଯାଏ ଗୋଟିଏ ବାଲ୍ଟିରେ ସେତେବେଳେ ଛିଟା ପକେଇବ ବୋଲି ମୋତେ ଡର ଲାଗେ ସେଥିପାଇଁ ଆମେ ବି ଯେତେବେଳେ ରୋଷେଇ କରୁଛନ୍ତି ତା ପୂର୍ବରୁ ଆମେ ଡ୍ରେସ ଚେଞ୍ଜ କରୁ ଗୋଟିଏ ସୂତା ଡ୍ରେସ୍ ପିନ୍ଧୁ କାଳେ ସିଫନ୍ ଡ୍ରେସ ପିନ୍ଧିବା ଦ୍ୱାରା ସିଫନ୍ ଡ୍ରେସ୍ ରେ ତେଲ ସେଗୁଡ଼ା କିଛି ପଡ଼ିଲେ ଯେମିତିକି ତରଳି ଯାଏ ସେଥିପାଇଁ କା ତରଳି ଯିବ ବୋଲି ମୋତେ ବହୁତ ଭୟ ଲାଗେ ସେଥିପାଇଁ ମୁଁ ସବୁବେଳେ ଗୋଟିଏ ସୂତା ଡ୍ରେସ୍ ପିନ୍ଧେ ଢିଲା ଡ୍ରେସ୍ ସୂତାଟେ ପିନ୍ଧିବି ତା'ପରେ ରୋଷେଇ ପାଖକୁ ଯାଏ ଯେତେବେଳେ ମୁଁ ସେ ତୋରାଣୀ ମାନେ ଭାତରେ ଯେତେବେଳେ ତୋରାଣୀ ପକାଯାଏ ସେତେବେଳେ ତୋରାଣୀ ନିଗାଡ଼ିଲା ବେଳେ ମୁଁ ଧୀରେ ଧୀରେ ପକାଏ କାଳେ ଗୋଡ଼ ହାତ କେତେବେଳେ ଟିହିଁକିବ ଚିହିଙ୍କିକି ଗୋଡ଼ ହାତ କିଛି ଘା ହେବ ଫୋଟକା ହେବ ମୋତେ ସେଗୁଡ଼ା ବହୁତ ଭୟ ଲାଗେ ତା'ପରେ ଯେତେବେଳେ ଧର ଆମେ କିଛି କୁକୁଡ଼ା ମାଂସ କିମ୍ବା କିଛି ତରକାରୀ କରୁଛନ୍ତି ଯେତେବେଳେ ଆମେ ଧର ତରକାରୀ କରୁଛନ୍ତି ସେତେବେଳେ ଆମର କଡ଼େଇ ପୁରା ତାତି ଯାଉଛି ତାତିବା ପରେ ଆମେ ତେଲ ପକଉଛନ୍ତି ତେଲଟା ଯେତେବେଳେ ପୁରା ଗରମ ହୋଇଯାଉଛି ଗରମ ହେବା ପରେ ତେଲ ଗରମ ହେବା ପରେ କଡ଼େଇରେ ଆମେ କିଛି ଯେମିତି ପକଉଛନ୍ତି ଜିରା ପକୁଛନ୍ତି କିମ୍ବା ସୋରିଶ ଫୁଟଉଛନ୍ତି ଫୁଟିଲା ବେଳେ ଯେଉଁ ଯେମତି ଫୁଟିଯାଏ ଆଉ ସେଇଠି ଯେଉଁ ଲଙ୍କା ପକଉଛନ୍ତି ଫୁଟ ଫୁଟିଯାଏ ନା ଫୁଟିବା ପରଠାରୁ ଆମ ଟିକିଏ ଯେଉଁ ଛିଟାଟା ମାରେ ନା ମୋତେ ସେଇଟା ବହୁତ ଭୟ ଲାଗେ ସେଥିପାଇଁ ତେଲ ଛିଟା ନ ହେବା ପାଇଁ ମୁଁ ଫାଷ୍ଟ ଯେତେବେଳେ କଡ଼େଇ ବସେ କଡ଼େଇ ପରେ ତେଲ ଟିକିଏ ପକେଇ ତେଲ ପରେ ଲୁଣ ଟିକିଏ ପକେଇ ଦିଏ କମିଯିବ ବୋଲି ଆଉ ସବୁବେଳେ କପଡ଼ାରେ ମୁଁ ତାର ଯେଉଁ କଡ଼ାଟାକୁ ଧରିଥାଏ ତା'ପରେ ତେଲ ଛିଟା କାଳେ ଦେବ ବୋଲି ମୋତେ ଦୂର ସେଥିପାଇଁ ବହୁତ ଦୂରରେ ରୁହେ ଯେମିତିକି ଆମେ କିଛି ଫୁଟେଇବା ସମୟରେ ଯେମିତି ଛିଟା ମାରେ ସେଇ ଛିଟାଟା କାଳେ ଆମ ଆଡ଼ିକି ଆସିବ ଆମ ଆଡ଼ିକି ଆସିବା ପରେ ଫଟକା ହେବ ସେଥିପାଇଁ ମୁଁ ଯେତେବେଳେ ବି ପକାଏ ସେତେବେଳେ ମୁଁ ତା'ଠାରୁ ବହୁତ ଦୂରରେ ରୁହେ